ନମସ୍କାର ମୁଁ ବିଶ୍ୱଜିତ କହୁଛି ତିର୍ତ୍ତୋଲରୁ ଆପଣ ସ୍ନେହା ହୋଟେଲରୁ କହୁଛନ୍ତି ନା ହଁ ମୁଁ ତାଙ୍କ ମ୍ୟାନେଜର୍ କହୁଛି କୁହନ୍ତୁ ହଁ ମୋର କିଛି ଖାଦ୍ୟ ଅର୍ଡ଼ର୍ କରିବାର ଥିଲା ହଁ କୁହନ୍ତୁ କ'ଣ ଅର୍ଡ଼ର୍ କରିବାର ଅଛି ଏବେ ଆଭେଲେବଲ୍ ମେନୁ ସବୁ କ'ଣ ଅଛି ଆମର ଭେଜ୍ କରୀ ହବ ଆଉ ନାନ୍ ତଡ଼କା ହବ ଏବଂ ପନିର ହବ ଆଉ ଚିକେନ ମଟନ ଅଛି ଆଇଁଷ ଉପରେ କୁହନ୍ତୁ କ'ଣ କିଛି ଅର୍ଡ଼ର୍ କରିବେ କି ହଁ ଅର୍ଡ଼ର୍ ତ କରିବି ଆପଣ କିଛି ରିହାତି ଅଛି କି ମୁଁ ଆପଣଙ୍କ ୱେବସାଇଟ୍ ଖୋଲି ଚେକ୍ କରିୁଥିଲି କିଛି ସେଠି ମେନ୍ସନ୍ ନାହିଁ କିଛି ରିହାତି ପାଇଁ ଏକ୍ସଟ୍ରା ରିହାତି ଅଛି କଷ୍ଟମର୍ ମାନଙ୍କ ପାଇଁ ହଁ ଅଛି ଆପଣଙ୍କର ପ୍ରତି ଅର୍ଡ଼ର୍ ପିଛାକୁ ଟ୍ୱେଣ୍ଟି ପରସେଣ୍ଟ ଅଫ୍ ଅଛି ଆପଣ ଅର୍ଡ଼ର୍ କରିବେ ଯଦି ଭଲ କଥା ଆଚ୍ଛା ମୋର ଗୋଟେ କାମ କରନ୍ତୁ ଚିକେନ ଗୋଟେ ଫୁଲ୍ ଗୋଟେ ଏବଂ ନାନ୍ ତିନିଟା ପାର୍ସଲ୍ କରି ପଠାଇ ଦିଅନ୍ତୁ ମୋ ଆଡ଼୍ରେସ୍ ତିର୍ତ୍ତୋଲକୁ ଷ୍ଟିଲ୍ ସାମ୍ନାରେ ଆଜ୍ଞା ଆପଣଙ୍କର ମିଲ୍ଟା ଯାଇକି ପହଞ୍ଚିଯିବ ମିନିମମ୍ ଅଧଘଣ୍ଟା ଭିତରେ ଆଜ୍ଞା ଧନ୍ୟବାଦ ଆଚ୍ଛା ମୋର ଭଲ ଖାଦ୍ୟ ପଠାଇବେ ମାନେ ବାସି ଯେମିତି ବାସି ଯେମିତି ହେଇନଥିବ ସେମିତି ଖାଦ୍ୟ ଆଜ୍ଞା ଆଜ୍ଞା ଆମ ପାଖରେ ସମସ୍ତେ ସବୁ ସତେଜ ଖାଦ୍ୟ ହିଁ ରହୁଛିି ଠିକ୍ ଅଛି ଆଜ୍ଞା ଧନ୍ୟବାଦ ଜଲ୍ଦି ଟିକେ ପଠାଇଲେ ଭଲ ହୁଅନ୍ତା ଆଚ୍ଛା ପଇସାଟା କେମିତି ନେବେ କ୍ୟାସ୍ ନା ଅନ୍ଲାଇନ୍ ନେବେ ନାହିଁ ଆପଣ ସେଇଠି କ୍ୟାସ୍ ଅନ୍ ଡେଲିଭରି ବି କରିପାରେ ଆପଣଙ୍କ ମନ ଆପଣ ଚାହିଁବେ ଯଦି ସେଠି କ୍ୟାସ୍ ଡେଲିଭରି ବି କରିପାରିବେ ଏବଂ ଆପଣ ଯଦି ଚାହିଁବେ ସେଠି ସେଇଠି ତାଙ୍କୁ ଅନଲାଇନ୍ ପେମେଣ୍ଟ ବି କରିପାରିବେ ଆଜ୍ଞା ଧନ୍ୟବାଦ ଟିକେ ଜଲ୍ଦି ପଠାଇ ଦିଅନ୍ତୁ ଆଜ୍ଞା ଦୁଇଟି କରିଦେବେ ଦୁଇଟି ଆଜ୍ଞା ଧନ୍ୟବାଦ